ମୋର ଅତି ପ୍ରିୟ ପୁସ୍ତକ ହେଉଛି ଗୀତା ସେଇଥିପାଇଁ ମୁଁ ପ୍ରତିଦିନ ଗୀତା ପାଠ କରେ ଗୀତାରେ ଭଗବାନ ଏମିତିଗୁଡ଼ିଏ ବାଣୀ ଶୁଣେଇ ଦେଇ ଯାଇଛନ୍ତି ଯାହା ପୃଥିବୀର ଆଠଶହ କୋଟି ଲୋକଙ୍କ ପାଇଁ ପ୍ରଯୁଜ୍ୟ ହେଲା ଅନ୍ୟାୟ ଉପରେ ସତ୍ୟର ଜୟ ସେଇଟା ହେଉଛି ସେଥିରେ ବର୍ଣ୍ଣନା କରାଯାଇଛି ମଣିଷ ଯେତେ ଅହଙ୍କାରୀ ହେଉ ଯେତେ ଧନୀ ହେଉ ଯେତେ ମାନି ହେଉ କିନ୍ତୁ ଘଟଣା ଚକ୍ରରେ ସେ ଯେ ଦିନେ ତା ପାପର ପ୍ରାୟଶ୍ଚିତ କରିବ ଏ କଥା ଭଗବାନ ଗୀତାରେ ବାରମ୍ବାର କହିଯାଇଛନ୍ତି ଏବଂ ଗୀତା ହେଉଛି ଏମିତି ଗୋଟେ ଧର୍ମଶାସ୍ତ୍ର ଯାହାକୁ ପ୍ରତ୍ୟେକ ଲୋକ ପାଠ କରିବା ଉଚିତ ଏମିତିକି ମୁଁ ଜାଣିଛି ଆମର ଯେତେବେଳେ ଆମର ଅବଦୁଲ କାଲାମ୍ ଥିଲେ ରାଷ୍ଟ୍ରପତି ସେ ହିନ୍ଦୁ ନୁହଁନ୍ତି ମୁସଲିମ୍ କିନ୍ତୁ ପ୍ରତିଦିନ ସେ ତାଙ୍କ କୋରାନ୍ ସହିତ ଗୀତା ପାଠ କରନ୍ତି ତେଣୁ ଗୀତାର ମାହାତ୍ମ୍ୟ କେତେ ସେ ଜାଣିଥିଲେ ଆଉ ଗୀତା ପାଠ କଲେ ଆପଣଙ୍କର ଅନେକ ଜ୍ଞାନ ହେବ କେଉଁଟା ଭଲ କେଉଁଟା ମନ୍ଦ ଆଉ ଗୀତ ପାଠ ମାଧ୍ୟମରେ ଆପଣ ଅନେକଗୁଡ଼ିଏ ଜିନିଷ ଜାଣିପାରିବେ ଧର୍ମ ଏବଂ ଅଧର୍ମ ବିଷୟରେ ଆଉ ଗୀତା ହେଉଛି ସର୍ବଶ୍ରେଷ୍ଠ ଧର୍ମଗ୍ରନ୍ଥ ମୋ ପାଇଁ